ପଶୁପାଳନରେ ସାଧାରଣତଃ କୃଷକମାନେ କିଛି କିଛି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ଯଥା ପଶୁମାନଙ୍କର ନିୟମିତ ଟୀକାକରଣ ନକରିବା ଦ୍ୱାରା ସେମାନେ ରୋଗର ସମ୍ମୁଖୀନ ହୋଇଥାନ୍ତି ସେଥିପାଇଁ ଆମେ ବହୁତ ପଦକ୍ଷେପ ଆମକୁ ଗ୍ରହଣ କରିବାକୁ ପଡ଼ିବ ଯଥା ପ୍ରଥମତଃ ଆମେ ତାଙ୍କର ରହିବା ବାସସ୍ଥାନକୁ ଭଲ ଭାବରେ ଦୈନନ୍ଦିନ ଜୀବନରେ ଆମେ ତାକୁ ସଫା ରଖିବା ଉଚିତ ଏବଂ ତାଙ୍କ ରୋଗରୁ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାର ଡାକ୍ତରଙ୍କ ପରାମର୍ଶ କରି ବିଭିନ୍ନ ପ୍ରକାର ଟୀକାକରଣ କରିବା ର ଉଚିତ ଏବଂ ଯଦି ମୁଁ କିଛିଦିନ ବାହାରେ ଘରଠାରୁ ଦୂରରେ ଥାଏ ତ ତେବେ ମୋର ବାପା ମାଆ ବାପା ହେଇଗଲେ ମାଆ ମାନଙ୍କୁ ମଧ୍ୟ ମୁଁ ମୋ ମାଆଙ୍କୁ ମଧ୍ୟ ନିଜର ପଶୁମାନଙ୍କର ଯତ୍ନ ନେବା ପାଇଁ ମୁଁ ତାଙ୍କୁ ପରାମର୍ଶ ଦିଏ ଏବଂ ସେମାନେ ମଧ୍ୟ ନେଇଥାନ୍ତି ଏବଂ ମୁଁ ପଶୁମାନଙ୍କ ବିଷୟରେ ବହୁତ ବି ଖରାପ ଦୁର୍ଘଟଣା ଅନୁଭବ କରିଛି ଯେପରିକି କୌଣସି ପଶୁମାନଙ୍କର ଅବହଳିତ ଯୋଗୁ ଖାଇବା ପିଇବାର ଅବହଳିତ ଯୋଗୁଁ ସେମାନେ ବହୁତ ଦୁର୍ବଳ ହୋଇଯାଇଥାନ୍ତି ଏବଂ ଟୀକାକରଣ ନ କରିବା ଦୃଷ୍ଟିରୁ ସେମାନେ ବି ମଧ୍ୟ ବହୁତ ପଶୁ ଆଖପାଖରେ ଅଞ୍ଚଳରେ ମୃତ୍ୟୁବରଣ କରିଥାନ୍ତି